ହ୍ୟାଲୋ ପ୍ରଶାନ୍ତ ଆଜ୍ଞା ମୁଁ ବ୍ୟାଙ୍କରୁ ବ୍ୟାଙ୍କରୁ କହୁଥିଲି ସାର୍ ନମସ୍କାର ନମସ୍କାର ଆଉ କେମିତି ଅଛନ୍ତି

ଆଜ୍ଞା ଆଉ କ'ଣ ଚାଲିଛି ଆପଣଙ୍କର ତ ରିଟାର୍ମେଣ୍ଟ ହୋଇଗଲା ଏବେ କ'ଣ କେମିତି କ'ଣ କରୁଛନ୍ତି ନାହିଁ ମୁଁ ସେହିଟା ଶୁଣିଲିତ ସେଥିପାଇଁ ଆପଣଙ୍କୁ ଟିକେ କଲ୍ କରିଦେଲି ଆପଣ କେମିତି କ'ଣ କରୁଛନ୍ତି ଆପଣ ତ ବାହାଘର କରୁଛନ୍ତି ଝିଅର ଆପଣ ଗୋଟିଏ ଲୋନ୍ ନେଇଯାନ୍ତୁ ଆପଣଙ୍କୁ ବହୁତ କମ ଆପଣଙ୍କୁ ବହୁତ କମ ଇଣ୍ଟରେଷ୍ଟରେ ମିଳିଯିବ ଦେଖନ୍ତୁ ଆପଣ ଯଦି ପୋଷ୍ଟ ରିଟାର୍ମେଣ୍ଟର ଲୋନ୍ ନିଅନ୍ତି ତା'ହେଲେ ଆପଣଙ୍କୁ ଆଠ ପର୍ସେଣ୍ଟ ଶତକଡା ସୁଧ ହାରରେ ଆପଣଙ୍କୁ ଦେବାକୁ ପଡ଼ିବ ଯେଉଁଥିରେ କି ଆପଣଙ୍କୁ ବହୁତ ସୁବିଧା ହେବ ଏତେ କମ ସୁଧ ହାରରେ କୋଣସି ବ୍ୟାଙ୍କରେ ବି ଦିଆଯାଏନାହିଁ ସାର୍ ତା'ପରେ ଆପଣ ହେଲେ ଆମ ବ୍ୟାଙ୍କର ଜଣେ ବିଶ୍ୱସ୍ଥ ବିଶ୍ୱସ୍ଥ ବ୍ୟକ୍ତି ତେଣୁ କରି ଆପଣଙ୍କ ଲାଗି ଆମକୁ ଗୋଟିଏ ନିହାତି ସୁବିଧା କରିବାକୁ ପଡ଼ୁଛି ହଁ ଝିଅ ବାହାଘର ପାଇଁ ଆପଣ ଯଦି ନେଉଛନ୍ତି ତା'ହେଲେ ବହୁତ ସୁବିଧା ହେବ ଆପଣଙ୍କୁ ନାହିଁ ସବ୍ସିଡ଼ି ବ୍ୟବସ୍ଥା ତ ନାହିଁ କିନ୍ତୁ ଆମକୁ ଆପଣଙ୍କୁ ଇଣ୍ଟରେଷ୍ଟ ଟା କମ ପଡ଼ିବ ସାର୍ ଇଣ୍ଟରେଷ୍ଟ ଆଠ ଶତକଡ଼ା ମାତ୍ର ପଡ଼ିବ ଆଠୁ ଅଧିକ ପଡ଼ିବ ନାହିଁ ଆଉ ଯଦି ଆପଣ ଅନ୍ୟ ଲୋନ୍ କେଉଁଠୁ କରୁଛନ୍ତି ତା'ହେଲେ ଆପଣଙ୍କୁ ଅଧିକ ରେଟ୍ ପଡ଼ିବ

ହଁ କୁହନ୍ତୁ ସାର ସେହିଟା ସ୍କିମ୍ ଟା ହେଉଛି ଆଜ୍ଞା ଆମର ପୋଷ୍ଟ ରିଟାର୍ମେଣ୍ଟର ରିଟାର୍ମେଣ୍ଟ ପେନସନ ସ୍କିମ୍

ଇଣ୍ଟରେଷ୍ଟ ଆଠ ଶତକଡ଼ା ମାତ୍ର ସାର୍ ଶୁଣନ୍ତୁ ସାର୍ ଅନ୍ୟ ବ୍ୟାଙ୍କରେ ସବୁ ଠକାମିର ଶିକାର ହେବାର ବହୁତ ଚାନ୍ସ ଅଛି ତେଣୁ କରି ସେଥିପାଇଁ ଟିକେ ଚିନ୍ତା କରିକି କରନ୍ତୁ କାରଣ ଆମ ପାଇଁ ଯେତିକି ଶତକଡ଼ା ସୁଧରେ ଦେଉଛି ଆପଣଙ୍କୁ ୟାଠୁ ଆଉ କମ୍ ରେଟ୍ ରେ କେହିବି ଦେବେ ନାହିଁ ଆଉ ଯିଏ ବି ଦେବା ପାଇଁ କହୁଛି ଆପଣଙ୍କୁ ଠକିବା ପାଇଁ ଚେଷ୍ଟା କରୁଛି ଆପଣଙ୍କୁ ଆପଣଙ୍କୁ ପ୍ରଥମରୁ କହିଦେଲି ଯେ ଆପଣଙ୍କ ସୁଧର ହାର କମ ରହିବ କିନ୍ତୁ ତା'ପରବର୍ତ୍ତୀ ସେମାନେ ସେ ସୁଧର ହାରକୁ ବଢ଼ାଇ ଦେବେ ଆଉ ସେ ସୁଧର ହାରକୁ ବଢ଼ାଇକିରି ପୁଣି ସେ ବଢ଼ନ୍ତା ସୁଧର ହାରରେ ଯେତେବେଳେ ପକାଇ ଦେବେ ଆପଣଙ୍କର ଲସ୍ ହେବ ବୁଝିପାରିଲେନା ହଁ ଆଉ ଯଦି ଆମ ହଁ ଆଜ୍ଞା ଆଜ୍ଞା ହୋମ୍ ଲୋନ୍ ଅଛି ଯେ କିନ୍ତୁ ସେ ହୋମ୍ ଲୋନ୍ ଟା ଆଜ୍ଞା ସର୍ଭିସ୍ ହୋଲଡ଼ର୍ ମାନଙ୍କର ପାଇଁ ଅଛି ଯେଉଁମାନେ ବର୍ତ୍ତମାନ ସର୍ଭିସ୍ କରୁଛନ୍ତି ସେମାନଙ୍କ ପାଇଁ ଅଛି ଆପଣଙ୍କର ତ ରିଟାୟାରମେଣ୍ଟ ହୋଇସାରିଛି ନା ରିଟାୟାରମେଣ୍ଟ ହେବା ଲୋକଙ୍କୁ ଏଥିରେ ଟିକେ ଇନ୍କ୍ଲୁଡ଼ କରାଯାଏନାହିଁ ବୁଝିପାରିଲେ ନା ହଁ ସେଥିପାଇଁ ଏଥିରେ ଆପଣଙ୍କୁ ଟିକେ ପ୍ରୋବ୍ଲେମ୍ ହେବ ଆଉ ଏଥିରେ ଯଦି ଆପଣ କରୁଛନ୍ତି ହଁ ଆଜ୍ଞା ଆଜ୍ଞା ସେଥିରେ ସେଥିରେ ବାର ପର୍ସେଣ୍ଟ ଲାଗିଯାଉଛି ବାର ପର୍ସେଣ୍ଟ ଲାଗିଯାଉଛି ଆଉ ସେଥିରେ ଆପଣଙ୍କୁ ଅଧିକ ଟଙ୍କା ବି ମିଳିଯାଉଛି ଆପଣ ସର୍ଭିସ୍ କରୁଛନ୍ତି ବର୍ତ୍ତମାନ ସେ ସମୟରେ ଆଉ ଲୋନ୍ ନେଉଛନ୍ତି ତେଣୁ କରି ଆପଣଙ୍କୁ ଲୋନ୍ ର ଭ୍ୟାଲ୍ୟୁ ଟିକେ ଅଧିକ ମିଳିଯାଉଛି ତେଣୁ ପଇସାଟା ଅଧିକ ମିଳିଯାଉଛି କିନ୍ତୁ ଇଣ୍ଟରେଷ୍ଟ ରେଟ୍ ବି ଟିକେ ଅଧିକ ରହୁଛି ନାହିଁ ସାର ସବସିଡ଼ି ବ୍ୟବସ୍ଥା ନାହିଁ ସବସିଡ଼ି ତ ସେହିଟା ଷ୍ଟେଟ୍ ଗଭର୍ନମେଣ୍ଟ ଯାହା କହିବ ଆମ ପାଖରେ ସେମିତି ସବସିଡ଼ିର ବ୍ୟବସ୍ଥା ନାହିଁ ହଁ ସାର୍ କାଲି ତ ମୋର ଛୁଟି ଅଛି ଆପଣ କାଲି ଆସିବେ ନାହିଁ ଶୁଣନ୍ତୁ କାଲି ଯେହେତୁ ମୋର ଗୋଟିଏ ବାହାଘର ଯିବାର ଅଛି କାଲି ମୋର ଛୁଟି ଅଛି ତେଣୁ କରି ତେଣୁ କରି ଆପଣ ପାଞ୍ଚ ତାରିଖରେ ଆସନ୍ତୁ ଯେ ସୁବିଧା ହେବ ପାଞ୍ଚ ତାରିଖ ସକାଳ ସକାଳୁ ସକାଳୁ ଆସିବେ ନାହିଁ ଦୁଇଟା ପରେ ଯଦି ଆସିବେ ଆପଣ ଆରାମ ସେ କଥା ହୋଇପାରିବା କାରଣ ସକାଳୁ ଟିକେ ବ୍ୟାଙ୍କ ଭିଡ଼ ରହେ ତ ବହୁତ କାମ ବହୁତ କାମ ରହିଥାଏ ସେଥିପାଇଁ ସେଥିପାଇଁ ଆପଣ ଉପର ବେଳା ଆସିବେ ହେଉ ଠିକ ଅଛି ସାର୍ ନମସ୍କାର ନମସ୍କାର